ହଁ ମୁଁ ଜାଣିଛି ସିଏ ଆମର ଦେଶର ପ୍ରଧାନମନ୍ତ୍ରୀ ଯିଏ ଅଛନ୍ତି ନରେନ୍ଦ୍ର ମୋଦି ସେ ଜଣେ ବି ଜେ ପି ର ଗୋଟେ ପୁରୁଣା ନେତା ଆଉ ଭଲ ନେତା ସିଏ ଦେଶର ଡେଭଲପମେଣ୍ଟ୍ ପାଇଁ ସିଏ କାମ କରୁଛନ୍ତି ପ୍ରଥମେ ସେ ଥିଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପନ୍ଦର କୋଡ଼ିଏ ବର୍ଷ ରହିଲା ପରେ ଏବେ ଦେଶର ଗୋଟେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଆଉ ତାଙ୍କର ସବୁ ଠିକ୍ ଅଛି ଆଉ ଦେଶରେ ତାଙ୍କର ପାର୍ଟି ଏବେ ପୁରା ରୁଲସ୍ କରୁଛି ଆଉ ଆମର ଯିଏ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ଜଣେ ଭଲ ଦକ୍ଷ ଲୋକ ସିଏ ଆଉ ତାଙ୍କର ଠିକ୍ ରାଜନୀତି ବହୁତ ଠିକ୍ ଅଛି ତାଙ୍କର ଆଉ ତାଙ୍କର ଶାସନ ଗାନ ବି ବହୁତ ଭଲ ଚାଲିଛି ଆଉ ସେ ଠିକ୍ ଅଛନ୍ତି ଆମର ନିରଞ୍ଜନ ପଟ୍ଟନାୟକ ଯିଏ ଅଛନ୍ତି ଆମର ବିରୋଧୀ ଦଳ ନେତା ସେ ବି ଜଣେ ଭଲ ନେତା ଆଉ ତାଙ୍କର ଠିକ୍ ସେ ଦଳକୁ ଆଗୁକୁ ନେବା ପାଇଁ ଚେଷ୍ଟା କରୁଛନ୍ତି ହେଲେ କୋଡ଼ିଏ ପଚିଶି ବର୍ଷ ହୋଇଗଲା କଂଗ୍ରେସ ତ ଆଉ ଓଡ଼ିଶାରେ କିଛି କରିପାରୁନି ତାଙ୍କର ବେଶୀ କିଛି କାମ ଦେଉନି ତାପରେ ଆମର ଅଛନ୍ତି ସୁର ରାଉତରାୟ ସେ ଗୋଟେ ଭଲ ନେତା ଆଉ ତାଙ୍କର ରାଜନୀତିକ କ୍ୟାରିଅର୍ ଠିକ୍ ଅଛି ସେ ଭବିଷ୍ୟତରେ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ବି ହୋଇପାରନ୍ତି ତାଙ୍କର ଭଲ ଦକ୍ଷତା ଅଛି ଲୋକଙ୍କୁ ଠିକ୍ସେ ମତା ବନେଇକି କରିପାରୁଛନ୍ତି ଅପରାଜିତା ଷଡ଼ଙ୍ଗୀ ଆମର ଯିଏ ପୂର୍ବତନ ଆଇ ଏ ଏସ୍ ଅଫିସର୍ ଥିଲେ ସିଏ ସେ ତାଙ୍କର ସର୍ଭିସ୍ ଛାଡ଼ିକି ଆମର ରାଜିନୀତିକ ଦଳରେ ସେ ଏବେ ଯୋଗ ଦେଇଛ ଓଡ଼ିଶା ପାଇଁ ବହୁତ କିଛି କରିଛନ୍ତି ଆଉ ଯେଉଁ ଭୁବନେଶ୍ୱର ଅଛି ସେଠି ତାଙ୍କର ଠିକ୍ ଡେଭଲପମେଣ୍ଟ୍ କାମଗୁଡ଼ାକ ହୋଇଛି ହେଲେ ସେତେଟା ତାଙ୍କୁ କଲେ ହେବନି ଆଉ ସେ ଭିତରୁ ବହୁତ କାମ କଲେ ଯାଇକି ଓଡ଼ିଶାରେ ତା ମାନେ କିଛି ଗୋଟେ କରିପାରିବେ ସିଏ ଆଉ ସେ ବି ଗୋଟେ ମୁଖ୍ୟମନ୍ତ୍ରୀ କ୍ୟାଣ୍ଡିଡ଼େଟ୍ ସିଏ ଆଉ ତାଙ୍କର ଭଲ ଅଛି କାହିଁକିନା ସେ ଆଗୁରୁ ଥିଲେ ଗୋଟେ ଆଇ ଏ ଏସ୍ ଅଫିସର୍ ଆଉ ରାଜନୀତିକି ଆସି ସାରିଲା ପରେ ତାଙ୍କର ବି କିଛିଟା ଟାଇମ୍ ଲାଗିବ ଆଉ ସେ ଠିକ୍ ଆଉ ତାଙ୍କର ଭଲ ଭବିଷ୍ୟତରେ ଭଲ ସେ କରିପାରିବେ